ମୁଁ ବହି ବ୍ୟତୀତ ଦୈନନ୍ଦିନ ବିଭିନ୍ନ ପ୍ରକାର ଖବର କାଗଜ ପଢ଼ିଥାଏ ସେଥିରୁ ନିତ୍ୟଦିନ ଖବର ଏବଂ ଦେଶ ବିଦେଶର ଗବେଷଣା ବିଷୟରେ ଜାଣିବାକୁ ଅଧିକ ପସନ୍ଦ କରେ ଏବଂ ରାଜନୈତିକ ଘଟଣା ବିଷୟରେ ମଧ୍ୟ ଜାଣିଥାଏ କୌଣସି ବ୍ଲଗ କିମ୍ବା ପତ୍ରିକା ଏତେଟି ପଢ଼େ ନାହିଁ କେବଳ ସାପ୍ତାହିକ ମାଗାଜିନ କେବେ କେବେ ମୁଁ ପଢ଼ିବାକୁ ପସନ୍ଦ କରେ